ଆମ ଜିଲ୍ଲାରେ ପୂଜାସ୍ଥଳୀ ଅଛି ଏହି ପରମ୍ପରା ଓ ପର୍ବପର୍ବାଣୀ ଜିଲ୍ଲାର ସମ୍ପ୍ରଦାୟ ଓ ପରିଚୟ ପାଇଁ ଏଠାରେ ବର୍ଷକୁ ଥରେ ଷଣ୍ଢେଶ୍ୱର ବାବାଙ୍କ ପାଇଁ ଗୋଟିଏ ବଡ଼ ଯାତ୍ରା ହୋଇଥାଏ ସେହି ଯାତ୍ରାରେ ବିଭିନ୍ନ ପ୍ରକାର ବାବା ଲୋକମାନେ ସମସ୍ତେ ଆସନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ ଏହିଠାରେ ନାମ କୀର୍ତ୍ତନ ପାରାୟଣ ସବୁ ହୁଏ ତା' ପରେ ଏଠାରେ ମୀନାବଜାର ମଧ୍ୟ ପଡ଼େ ତାହା ଦେଖିବା ପାଇଁ ଅତି ସୁନ୍ଦର ସେଇଟା ନଦୀ ଭିତରେ ହୁଏ ନଦୀରେ ଷଣ୍ଢଙ୍କର ପାହା ଅଛି ସେଠାରେ ଲୋକେ ଫୁଲ ଧୂପ ଦେଇକି ପୂଜା କରନ୍ତି ପୁଣି ଡଙ୍ଗାରେ ସେପଟକୁ ଯାଇ ସେଠାରେ ଗୋଟିଏ ପଇସା ପକାଇବେ ତା' ସେଥିରେ ସବୁ ଭଗବାନଙ୍କ ଛତି ଛତ୍ର ସବୁ ଦେଖିପାରିବେ ଏଠାରେ ବହୁତ ଭଲ ଭଲ ଜାଗା ମଧ୍ୟ ଅଛି ସବୁଆଡ଼ୁ ଲୋକମାନେ ହଜାର ହଜାର ହୋଇ ଏଠାରେ ଉପସ୍ଥିତ ହୋଇଥାନ୍ତି ସବୁ ପ୍ରକାର ଖାଦ୍ୟ ମଧ୍ୟ ଆସିଥାଏ ଲୋକମାନେ ଭାରି ଖୁସି ହୁଅନ୍ତି ମୁଁ ମଧ୍ୟ ଆମ ଫ୍ୟାମିଲି ସହିତ ସେଠାକୁ ଦେଖିବା ପାଇଁ ଯାଏ ଏଠାରେ ଭାରି ଭଲ ଯାତ୍ରା ହୁଏ ଏଠାକାର ଯାତ୍ରା ଭାରି ଆନନ୍ଦମୟ ଓ ଭାରି ଖୁସିମୟ